ମୁଁ ମୋ ବଗିଚାରେ ବିଭିନ୍ନ ପ୍ରକାର ଗଛ ଫୁଲ ଗଛରୁ ଲଗେଇ ପନିପରିବା ଗଛ ସବୁ ଲଗେଇଛି ସେଥିରେ ମୋର ଯେଉଁ ପରିବା ଚୋପା ଆଉ ଯେଉଁ ସବୁ ଅଲଗା ମ ଯେମିତି ମାଛ କାତି ଅଲଗା ଜିନିଷ ସବୁ ଅଛି ମାଛ କାତିଟା ଆମର ଲେମ୍ବୁ ଗଛରେ ଦେଲେ ଲେମ୍ବୁ ଫଳଟା ଭଲ ଭଲ ହୁଏ ସବୁ ପନିପରିବା ଗୁଡ଼ାକ ମୁଁ ଗୋଟେ ଗାତ କରିକି ପୋତି ଦେଇଛି ସେ ଗାତ ଧିଅରେ ସେ ପରିବା ଚୋପାଟା ସଢ଼ିଗଲା ପରେ ମୁଁ ସେହି ପରିବା ଚୋପାର ଖତ ଆଣିକି ବିଭିନ୍ନ ଗଛରେ ସବୁ ଦିଏ ସେଇଟା ଗଛଟା ଭଲ ସୁନ୍ଦର ହୁଏ ଆଉ ଯେଉଁ ଯେକୌଣସି ଫୁଲ ଗଛ ସବୁ ଲଗେଇଛି ତା'ର ଯେଉଁ ପତ୍ର ସବୁ ଝଡ଼େ ତାକୁ କି ଯେଉଁ ଠାକୁରଙ୍କ ପାଖେ ଯେଉଁ ଫୁଲ ଦିଏ ତାକୁ ସବୁ ବି ସେ ଗାତ କରିକି ପୋତି ଦିଏ ଯେତେ ପନିପରିବା ସବୁ ତାକୁ ଗାତରେ ଗୋଟେ ରଖି ଦେଇଥାଏ ସେ ମାସେ ଦୁଇମାସେ ଗଲା ପରେ ସେ ଯେଉଁ କମ୍ପୋଷ୍ଟ ହୁଏ ସେଇଟା ସବୁ ବିଭିନ୍ନ ଗଛ ରେ ଦିଏ ଆଉ ଯେଉଁ ଗୋବରଟା ଗୋବରଟା ବି ଗଦେଇକି ସେ ଗୋବର ଖତ ଯେଉଁ ଗୋରୁଙ୍କର ସବୁ ଚରା କୁଟା ସେ ଗୁଡ଼ା ସବୁ ବଳେ ସେଗୁଡ଼ା ସବୁ ଗୋଟେ ଖତ ହୁଏ ସେ ଖତ ସବୁ ମୁଁ ମୋ ବଗିଚାର ସବୁ ଗଛ ଫଛରେ ସେହି ଖତ ସବୁ ଦେ ଆଉ ଯେଉଁ ଅଲଗା ପନି ଆଉ ଯେଉଁ ବଗି ବାହାରୁ ଅଲଗା ଜିନିଷ କିଛି ଆଣିକି ଖତ ପିଡ଼ିଆ କିଛି କିଣିକି ଆଣି ମୁଁ ମୋ ନିଜ ବ୍ୟବହାର କରେ ଏ ଯେଉଁ ଗଛ ସବୁ ଫୁଲ ଗଛରେ ମୁଁ ମୋ ନିଜର ପରିବା ଚୋପା ଗାଈ ଖତ ଗାଈ ଗୋବର ଆଉ ଅଳିଆ କୁଟା ଆଉ ଗଛର ପତ୍ର ଫତ୍ର ସବୁ ସେହି ସବୁ ଗୁଡ଼ାକ ସବୁ ମୁଁ ଖତ କରିକି ଗଛରେ ଦିଏ ମୋ ଗଛଗୁରା ତା ଦ୍ୱାରା ମୋ ଗଛ ବହୁ ସୁନ୍ଦର ଦେଖାଯାଏ ଆଉ ଭଲ ମାନେ ଗଛଗୁରା ବହୁତ ହୃଷ୍ଟ ପୃଷ୍ଟ ହେଇଯାଏ ଆଉ ତା'ପରେ ଭଲ ଫୁଲ ଆସେ ଭଲ ଫଳ ବି ଆସେ ଆଉ ମୁଁ ତାକୁ ଗା ଗାତ କରି ମଝିରେ ମଝିରେ ଲୁଣ ବି ଦିଏ ଗଛ ମୂଳରେ ଆଉ ପନିପରିବା ଚୋପା ଦେଲି ଯେକୌଣସି ଜିନିଷ ମୋର ନଷ୍ଟ ହେଇଯାଉଛି ଯେମିତି ଚାଉଳ ଗୁଣ୍ଡ ହେଉ କି ଓ ଆମର ଯେଉଁ ଆ ଚାଉଳର ଯେଉଁ ପିଡ଼ିଆ ହେଉ ଯେକୌଣସି ପ୍ରକାର କୁଣ୍ଡା ହେଉ ଆଉ ମୋର ଯେଉଁ ଯେକୌଣସି ସ ସଉଦା ପତ୍ର ବି ଧର କ'ଣ ଗୋଟେ ଫିମ୍ପି ହେଇଗଲା ସେଗୁଡ଼ା ସବୁବି ମୁଁ କମ୍ପୋଷ୍ଟ କରିକି ସବୁ ଗଛ ମୂଳରେ ଦେଇ ଦିଏ ବିଶେଷତ ପରିବା ଚୋପାଟା ବେଶି ଗଛ ପାଇଁ ଉପକାରୀ ହୁଏ ସେ ପରିବା ଚୋପା ଦ୍ୱାରା ଗଛ ମୂଳରେ ଦେଲେ ଗଛଟା ବେଶି ସୁନ୍ଦର ହୁଏ ଆଉ ଭଲ ଫଳ ବି ଆସେ ଫୁଲ ବି ଭଲ ଫୁଟେ